ମୁଁ ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାରର ବ୍ରାଣ୍ଡର ଟ୍ରାକଟର ଦେଖିଛି ସେଥି ମଧ୍ୟରୁ ମହିନ୍ଦ୍ରା ଟ୍ରାକଟର ସ୍ୱରାଜ ଟ୍ରାକଟର ପାୱାରଟ୍ରାକ ନିୟୁ ହଲାଣ୍ଡ ଏସ୍କର୍ଟସ ଫୋର୍ସ କ୍ୟାପଟେନ୍ ଇତ୍ୟାଦି ଦେଖିଛି ଟ୍ରାକଟରରେ ବହୁତ କମ ସମୟରେ ସବୁ କାମ ହୋଇପାରେ ଏବଂ ଆମେ ପାରମ୍ପରିକ ପଦ୍ଧତିରେ ଦେଖିଲେ ଶଗଡ଼ରେ ଶଗଡ଼ରେ ହଳ ହେଉଥିଲା ଏବଂ ଏବେ ଏବେ ଆଧୁନିକ ସମୟରେ ଟ୍ରାକ୍ଟରରେ ବହୁତ ଖୁବ ସମୟରେ ହଳ ହୋଇପାରୁଛି ଏବଂ ଖତ ଆସିକି ବିଲରେ ବି ପଡ଼ି ପାରୁଛି ଟ୍ରାକଟରରେ ବିଭିନ୍ନ ପ୍ରକାର ଚିପ୍ସ ପଥର ବାଲି ଇତ୍ୟାଦି ଗୁଡ଼ିକ ଆଦାନ ପ୍ରଦାନ ହୋଇପାରିଥାଏ ଆଦାନ ପ୍ରଦାନ ଏହି ପାରମ୍ପରିକ ପଦ୍ଧତି ପଦ୍ଧତିରେ ଏମିତି ଭିନ୍ନ ସବୁ ହୋଇପାରିଥାଏ